ବାର ହଜାର ଦୁଇଶହ ଚାଳିଶ ଦଶ ହଜାର ଦୁଇଶହ ଅଶୀ ଅଠର ହଜାର ଦୁଇଶହ ପଚାଶ ବାଇଶ ହଜାର ଦୁଇଶହ ବୟାଲିଶ ଚବିଶ ହଜାର ଦୁଇଶହ ପଇଁତିରିଶ